ମୁଁ ସୋମ୍ୟରଞ୍ଜନ ପରିଡ଼ା କହୁଛି ମୁଁ ମୋ ବଗିଚାରେ ବିଭିନ୍ନପ୍ରକାର ଗଛ ବୃକ୍ଷ ଏସବୁ ରୋପଣ କରିଛି ଫୁଲ ଗଛ ଫଳ ଗଛ ଏ ସବୁ ବିଭିନ୍ନପ୍ରକାର ଲଗାଉଛି ଗଛ ମୁଁ ଲଗେଇବାର ମୋର ମୁଖ୍ୟ କାରଣ ହେଉଛି ମୁଖ୍ୟ କାରଣ ହେଉଛି ଆଜିକା ଆଜିକା ସମୟରେ ବାୟୁମଣ୍ଡଳର ଯେଉଁ ପ୍ରଦୂଷଣ ବୃଦ୍ଧି ଦିନକୁ ଦିନ ବଢ଼ିବାରେ ଲାଗିଛି ବାୟୁମଣ୍ଡଳ ଯେଉଁ ପ୍ରଦୂଷଣ ହେଉଛି ଏହା ଆମର ଏହାର ସମାଧାନ ହେଉଛି ବୃକ୍ଷ ରୋପଣ ଯେହେତୁ ଆମେ ବୃକ୍ଷରୋପଣ ଅଧିକରୁ ଅଧିକ କଲେ ଆମର ବାୟୁ ଯେଉଁ ପ୍ରଥମ କଥା ହେଲା ବାୟୁମଣ୍ଡଳର ଯେତକ ଦୂଷିତ ଗ୍ୟାସ୍ ରହିଛି ସେ ସବୁ ବୃକ୍ଷ ମାନେ ନିଜେ ଗ୍ରହଣ କରି ସେମାନେ ଅକ୍ସିଜେନ୍ ଅଧିକରୁ ଅଧିକ ମାତ୍ରାରେ ଦେବେ ଯାହାଫଳରେ ପୃଥିବୀ ପୃଷ୍ଟରେ ଆଉ ଅକ୍ସିଜେନ୍ର ଅଭାବ ରହିବନି ଆଉ ଦ୍ୱିତୀୟ କଥା ହେଲା ବୃକ୍ଷ ରହିଲେ ବର୍ଷା ଏସବୁ ବର୍ଷା ଏ ଠିକ୍ ସମୟରେ ହେବ ଚାଷବାସ ପାଇଁ କୃଷି କୃଷିକାର୍ଯ୍ୟ ଏସବୁ ଗୋପାଳନ ବା ଏସବୁ ପାଇଁ ଠିକ୍ ଠିକ୍ ଏସବୁ ଠିକ୍ ମାତ୍ରାରେ ହେବ ପାଣିର ବି ସମସ୍ୟା ରହିବନି ଦ୍ୱିତୀୟ ତ ବାୟୁମଣ୍ଡଳର ସମସ୍ୟାର ସମାଧାନ ହେବ ବୃକ୍ଷ ଲଗେଇଲେ ଏହିସବୁ ମାତ୍ରାରେ ଆମକୁ ଆମକୁ ସହାୟକ ହୋଇଥାଏ ବୃକ୍ଷରୋପଣ ସେଥିପାଇଁ ଆମେ ଅଧିକରୁ ଅଧିକ ଗଛ ଲଗେଇବା ଆବଶ୍ୟକ